ହଉ ମୋ ଡେଲିଭରି ପଳେଇ ଆଇଲା କିି ହେଲେ ମାଲକାନ୍ଗିରି ଆସ ଯୋଉ ପେଟ୍ରୋଲ୍ ପମ୍ପ୍ ଅଛି ସେଇ ସାଇଡ଼୍ରେ ଯୋଉ ଘରଟା ଅଛି ପିଙ୍କ କଲର୍ର ସେଇ ଘରଟା ଆମର ପାଞ୍ଚ ନମ୍ବର୍ ଫ୍ଲାଟ୍ ଆସିକି ଆମ ସହିତ ଟିକେ ଦେଖା କର କୋଉ ଜିନିଷ ଆଣିଲ ହଉ ଠିକ୍ ଅଛି ହେଲେ ଆସ ମୁଁ ବାହାରୁଛି ତମ ଆସ ତମର ଚାର୍ଜ କେତେ ହେଲା କେତେ ରେଟ୍ ପଡ଼ିବ କି ବାପ୍ରେ ଏତେ ରେଟ୍ କି ଡିସ୍କାଉଣ୍ଟ୍ ନାଇଁ ନା କ'ଣ ହଉ ଡିସ୍କାଉଣ୍ଟ୍ ହେଲେ ଭଲ ହେଇଥାନ୍ତା ହଉ ଠିକ୍ ଅଛି ଆସ ମୁଁ ଦେଖା କରିବି ଆପଣଙ୍କ ସହିତ ହଉ ଠିକ୍ ଅଛି ହେଲେ କ'ଣ ଅଛି ହଁ ଠିକ୍ ଅଛି ମୁଁ ସେଇଟା ମଗେଇଥିଲି ହଉ ଠିକ୍ ଅଛି ଆଜ୍ଞା ଆପଣ ଆସନ୍ତୁ ହଉ ହଉ ଠିକ୍ ଅଛି ହଉ ଠିକ୍ ଅଛି ଆପଣ ଆସନ୍ତୁ ମୁଁ ଦେଖୁଛି ଆପଣଙ୍କୁ ବାହାରିକି ହଉ ଠିକ୍ ଅଛି ହଉ ରେଟ୍ ହେଲେ କ'ଣ କେତେ ଅଛି ଟିକେ କହିଦେବେ କି ହଉ ଆପଣଙ୍କର ଡେଲିଭରି ଚାର୍ଜ କେତେ ଅଛି ହଉ ଠିକ୍ ଅଛି ହଉ ଦେଖି ଆପଣଙ୍କର କୋଉ ଡିସ୍କାଉଣ୍ଟ୍ ନାଇଁ ନା କ'ଣ ହଉ ଠିକ୍ ଅଛି ହଉ ହେଲେ ଆପଣ ପଳେଇ ଆସନ୍ତୁ ହଉ ଆଜ୍ଞା ଠିକ୍ ଅଛି ହଉ ମୁଁ ସେଇଟା ଆକା ମଗେଇଥିଲି ହଁ ହଉ ଆଜ୍ଞା ଠିକ୍ ଅଛି ହଉ ଆପଣ ଆସନ୍ତୁ ହେଲେ ହଉ ମୁଁ ବାହାରିଲା ହଁ ମୁଁ ଆପଣ ଦେଖିପାରିଲି ଆଜ୍ଞା